ଆମର ପାଖେ ତ ହେନ୍ତି ବହୁତଟେ ଗୃହପାଳିତ ପଶୁ ଅଛନ୍ ଯେନ୍ଟାକି ଗାଈ ଛେଳି କୁକୁଡ଼ା ବଳଦ ତ ସେମାନ ସେମାନଙ୍କ ଆମେ ଯେନ୍ତାକି ବଳଦକେ ଆମ ଚାଷ କାମରେ ଲଗାସୁଁ ଚାଷ କରସୁଁ ତା ପଛେ ଗାଈ ପାଖରେ ଯେ କ୍ଷୀର ଆମେ କ୍ଷୀର ଦୁହିସୁଁ ଖାଇସୁଁ ବି କ୍ଷୀର ବିକ୍ସୁଁ ବି ଛେଳି ବି ଆମେ ହାଟରେ ନେଇକରି ବିକି ବିକିକି ପଇସା ଆନସୁଁ କୁକୁଡ଼ାର ଯେ ଅଣ୍ଡା ଖାଇସୁଁ ତା ପରେ କୁକୁଡ଼ା ଛୁଆ ଫୁଟାଇଲେ ତା ପରେ ନା ବଡ଼୍ ହେଲେ କୁକୁଡ଼ା ବିକିକି ପଇସା ସେଥିରୁ ବି ଲାଭ ପାଇଁସୁଁ